ମୋତେ ହୋଟେଲ୍ ଆଉ ଢାବାରେ ଚାଉମିନ୍ ଆଉ ମଞ୍ଚୁରିଆନ୍ ଖାଇବାକୁ ଭଲ ଲାଗେ କ'ଣ ପାଇଁ ନା ସେ ମୋତେ ବହୁତ ଭଲ ଲାଗିଥାଏ ଆଉ ତାକୁ ବହୁତ ଲୋକ ଖାଇଥାନ୍ତି